ମୋର ପ୍ରିୟ ପୁସ୍ତକ ହେଉଛି ମ୍ୟାଗାଜିନ୍ ଏବଂ ଆତ୍ମଜୀବନୀ ମୁଁ ଏହାକୁ ଦୈନନ୍ଦିନ ପଢ଼େ ମହାପୁରୁଷଙ୍କର ଜୀବନୀ ମୁଁ ପଢ଼େ ତ ମହାପୁରୁଷଙ୍କ ଜୀବନୀ ପଢ଼ିଲା ବେଳେ ସେମାନଙ୍କର ଦୈନନ୍ଦିନ ଜୀବନ ରିତିନୀତି ନିୟମ ଓ ସେମାନେ କିଭଳି ଦେଶ ପାଇଁ ରାଜ୍ୟ ପାଇଁ ଏବଂ ଲୋକମାନଙ୍କ ପାଇଁ କିଛି କାମ କରିଛନ୍ତି ସେଥିରୁ ଶିଖେ ଏବଂ ଯାହା ଫଳରେ ଏଇଟା ମୋତେ ଆନନ୍ଦ ଲାଗେ ଏବଂ ସେହି ଅନୁସାରେ ମୋ ଜୀବନ ଗଢ଼ିଆ ପାଇଁ ମୁଁ ପସନ୍ଦ କରେ ତ ମହାପୁରୁଷଙ୍କ ଆତ୍ମଜୀବନୀ ପଢ଼ିଲା ପରେ ମୁଁ ଅନୁଭବ କରେ ଯେ ପ୍ରକୃତରେ ସେମାନେ କେତେ କଷ୍ଟ କରିଛନ୍ତି ଏବଂ ଯେଉଁ ମହାପୁରୁଷମାନେ ଉଦାହରଣ ସ୍ୱରୂପ ମହାତ୍ମାଗାନ୍ଧୀ ଗୋପବନ୍ଧୁ ମଧୁବାବୁ ଏହିଭଳି ଜୀବନୀ ମୁଁ ସେମାନଙ୍କର ଆତ୍ମଜୀବନୀ ପଢ଼େ ଦୈନନ୍ଦିନ ମୋର ବହି ପଢ଼ିବା ଏକ ଅଭ୍ୟାସ ତେଣୁ ବହି ପଢ଼ିକରି ସେଥିରୁ ମୁଁ ସେମାନଙ୍କର ଭଲ ଗୁଣ ଶିଖେ ଏବଂ ଶିଖିକରି ନିଜେ ଆତ୍ମ ସନ୍ତୋଷ ଲାଭ କରେ